ତ ରନିଙ୍ଗ କରିବା ଆସିଲା ଆସିବା ପରେ ପ୍ରଥମେ କିଛି ଫଳ ଯାହା ଘରେ ଥାଏ ଯେମିତିକ କମଳା ଆପଲ୍ ତା'ପରେ ଗୋଟେ ଗ୍ଲାସ୍ କ୍ଷୀର ପିଏ ଏବଂ କିଛି ଡ୍ରାଏ ଫ୍ରୁଟ୍ ଯେମିତିକି

ମୁଁ ସକାଳେ ଏଇସବୁ ଖାଇବା ଦ୍ୱାରା ମୋତେ ଆଉ ଭୋକ ଲାଗେନି ସେଥିପାଇଁ ଆଉ ଜଳଖିଆ ଟିଫିନ ବିଫିନ କିଛି କରେନି ତା'ପରେ ଖରାବେଳେ ସମୟରେ ମୋତେ ମାନେ କିଛି ନହେଲେ ମୋତେ ବେଶୀ ଅଧିକ ଅତ୍ୟଧିକ ମସଲା ମସଲି ଜିନିଷ ଖାଇବାକୁ ପସନ୍ଦ ନାହିଁ ସେଥିପାଇଁ ଖରାବେଳେ

କିଛି ଭଜା ଏସବୁ ଖରାବେଳେ ଖାନାରେ ମୋର ଥାଏ ସନ୍ଧ୍ୟାବେଳେ ମୁଁ କିଛି ଜଳଖିଆ ଫଳଖିଆ କରିରେନି ଏବଂ ରାତିରେ ସିଧା ରାତିରେ କ୍ଷୀର ରୁଟି ନହେଲେ ତ କେବେ କେବେ କ୍ଷିରି ଏବଂ କିଛି ଭଜା ଜାତୀୟ ଖାଦ୍ୟ କିଛି ନହେଲେ ମାନେ ଘଣ୍ଟା ତରକାରୀ ଏସବୁ ରାତିରେ ଓ ତା' ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଶରୀର ସବୁବେଳେ ସୁସ୍ଥ ରହେ କେମିତି ନା ସନ୍ତୁଳିତ ଖାଦ୍ୟରେ କୌଣସି ପ୍ରକାରର ତେଲ ମସଲା ଅଧିକ ଲୁଣ ଅଧିକ ଚିନି ଏସବୁ କିଛି ବ୍ୟବହାର ହୁଏ ନାହିଁ ଯେ ଯେଉଁଗୁଡ଼ାକ ଆମର ଶରୀର ହାନିକାରକ ସେଗୁଡ଼ିକୁ କମ୍ ବ୍ୟବହାର ହେବା ଯେଉଁ ଆମ ଶରୀର ସବୁବେଳେ ସୁସ୍ଥ ରୁହେ କୌଣସି ପ୍ରକାର ରୋଗ ଦେଖାଯା ନାହିଁ ଯେମିତିକି ଡାଇବେଟିସ୍ ବ୍ଲଡ଼୍ ପ୍ରେସର୍ ଗ୍ୟାଷ୍ଟ୍ରିକ୍ ଏସବୁ ମାନେ ଶରୀର ପ୍ରୋବ୍ଲେମ୍ ଦେଖାଯାଏ ନାହିଁ ଏବଂ କହିବାକୁ ଗଲେ ରୁଟି ଖାଇବା ଦ୍ୱାରା ଦେହ ହାଲକା ରହିଥାଏ ଆଉ ଦେହ ଓଜନ ହୁଏନି ତା'ପରେ ଡାଲି ଆମ ମାନେ ଯେଉଁ ହାଡ଼କୁ ମାନେ ଷ୍ଟ୍ରଙ୍ଗ କରେ ଏବଂ ମାନେ ଆମର ଶରୀରରେ ମସଲ୍ ତିଆରି କରିବାକେ ସାହାଯ୍ୟ କରେ ମାଂସ ଅଣ୍ଡା ଏସବୁ ଗୁଡ଼ିକ ଆମ ଶରୀରକୁ ଶକ୍ତି ପ୍ରଦାନ କରନ୍ତି ଏବଂ ପନିପରିବା ପନିପରିବା ତ ସବୁ ଶକ୍ତିର ଆଧାର ଯେକୌଣସି ସବୁଜ ପନିପରିବା ଆମ ଶରୀର ପକ୍ଷ ବହୁତ ହିତକାରକ ହୋଇଥାଏ